ଓଡ଼ିଶାରେ ତ ଆମେ ଜଣେ ଓଡ଼ିଆ ଘରର ବୋହୁ ଆମେ ଆମ ଓଡ଼ିଆ ବୋହୁ ହିସାବରେ ଆମର ବାର ମାସରେ ତେର ପର୍ବ ସେଥି ମଧ୍ୟ ଦୁର୍ଗା ପୂଜା କାଳୀ ପୂଜା ଲକ୍ଷ୍ମୀ ପୂଜା ଗଣେଶ ପୂଜ ସରସ୍ୱତୀ ପୂଜା ତାପରେ ରହିଲା ସେଥିରୁ ସାବିତ୍ରୀ ବ୍ରତ ତାପରେ ସୃଦଶା ବ୍ରତ ତାପରେ ରହିଲା ତାପରେ ମାଣବସା ଗୁରୁବାର ସେଥିରେ ଆମେ ସକାଳୁ ଉଠି ପ୍ରଥମେ ଗୋବର ପାଣି ଛିଞ୍ଚି ଖରକାଖରକି କରି ଗାଧୋଇ ନୂଆ ଲୁଗା ପିନ୍ଧି ଆମେ ଗୋଟେ ନୂଆ ମାଣ ଆଣୁ ତାକୁ ଖଟୁଲି ଉପରେ ବସେଇ ଧଳା ଧାନ ଦେଇ ତାକୁ ମା ଲକ୍ଷ୍ମୀଙ୍କୁ ନୂଆ ଲୁଗା ପିନ୍ଧେଇ ଆମେ ପୂଜାର୍ଚ୍ଚନା କରୁ ଲକ୍ଷ୍ମୀ ତାମାନେ ପୁରାଣ ପଢ଼ୁ ଲକ୍ଷ୍ମୀ ପୁରାଣ ପଢ଼ିସାରିଲା ପରେ ଆମେ ପିଠା ପଣା କରୁ ପିଠା ପଣା କରି ସାରିକି ଆମେ ସମସ୍ତେ ଖାଉ ସେଦିନ ଭୋକରେ ରହୁ ଭୋକରେ ରହିକି ଆମେ ତାପରେ ଝୁଣ୍ଟି ଲେଖୁ ଝୁଣ୍ଟି ଲେଖିକି ଝୁଣ୍ଟିକୁ ପୂଜା କରୁ ଝୁଣ୍ଟିକୁ ପୂଜା କରିସାରିଲା ପରେ ସେଦିନ କୌଣସି ପ୍ରକାର ଆମିଷ ଦ୍ରବ୍ୟ ଘରକୁ ଆସେ ନାହିଁ ଆଉ ଆମେ ଆମିଷ ମଧ୍ୟ କରୁ ନାହୁଁ ତାପରେ ଡ଼ଙ୍ଗା ଭସା ପୁନେଇଁ ଦିନକୁ ସେହିପରି ଆମେ ଅନ୍ଧାରୁ ଉଠି ଗାଧୋଇ ଡଙ୍ଗା ନେଇ ପୋଖରୀ କିମ୍ବା ନଦୀକୁ ଯାଉ ନଦୀରେ ଆ କା ମାଆ ବୋଇ ଗୀତ ଗାଇ ଡ଼ଙ୍ଗାକୁ ଭସେଇ ଥାଉ ଡ଼ଙ୍ଗାକୁ ଭସେଇଲା ପରେ ଆମେ ଘରକୁ ଆସୁ ଘରକୁ ଆସି ପ୍ରତି ମନ୍ଦିର ଆମେ ବୁଲିବା ପାଇଁ ଯାଉ ମନ୍ଦିରକୁ ବୁଲି ଆସି ଆମେ ଘରକୁ ଆସୁ ଘରକୁ ଆସିଲା ପରେ ଆମେ